ଦୁର୍ଗାପୂଜାର ଦିନ ମାମା ମାଇଁ ଦାଦା ଦାଦି ଭାଇ ଭଉଣୀ ସାଙ୍ଗସାଥି ଆମେ ସମସ୍ତେ ଏକାଠି ମିଶି ଦୁର୍ଗା ପୂଜା ଦେଖିବାକୁ ବୁଲିବାକୁ ଯାଉ ସେଥିରେ ଆମେ ଠାକୁରର ଦର୍ଶନ କରିଥାଉ ଏବଂ କରିଥାଉ